ପରିବାରର ସ୍ତ୍ରୀ ଏବଂ ପୁରୁଷଙ୍କର ସମାନ ଭୂମିକା ଥାଏ ସେମାନେ ନିଜ ପରିବାରକୁ କେମିତି ସୁରୁଖୁରୁରେ ଚଳେଇନେବେ ଏ ସେ ବିଷୟରେ ବେଶୀ ଧ୍ୟାନ ଦେଇଥାଏ ଏବଂ ନିଜ ଭୂମିକାକୁ ଗୁରୁତ୍ୱର ସହିତ ଗ୍ରହଣ କରିଥାନ୍ତି ଏମିତି ପରିବାରରେ ସ୍ତ୍ରୀ ଲୋକଟିଏ ସକାଳୁ ଉଠି କେମିତି ଘର ଗୁଡ଼ିକ ସଫା କରିବ ଘର ଓଳେଇବ ତା'ପରେ ଝାଡ଼ୁ କରିବ ଇତ୍ୟାଦିରେ ତା ସମୟ ଦେଇଥାଏ ପୁଣି ଛୋଟ ଛୁଆମାନେ ଯଦି ଥିବେ ସେମାନଙ୍କ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନରେ ସେମାନଙ୍କୁ ଏକାଠି କରେଇବା ତାଙ୍କୁ ଉଠାଇବା ତାଙ୍କୁ ମୁହଁ ଧୋଇଦବା ଏବଂ ଯଦି ବଡ଼ମାନେ ଥିବେ ସେମାନଙ୍କ ପ୍ରତି ଶ୍ରଦ୍ଧା ଅର୍ପଣ କରିବା ସେମାନଙ୍କ ଦାୟିତ୍ଵ ଛୁଆମାନଙ୍କୁ ସେମାନେ ସ୍କୁଲ ପାଇଁ ବାହାର କରିଦିଅନ୍ତି ପୁଣି ବଡ଼ମାନେ ଯଦି ଥିବେ ତାଙ୍କ ପାଇଁ ରୋଷେଇ ତିଆରି କରିଥାନ୍ତି ଯେମିତି ସେମାନେ ନିଜ କର୍ମକ୍ଷେତ୍ରକୁ ଭଲ ଭାବରେ ଦୁଇ ମୁଠା ଖାଇକି ଯାଇପାରିବେ ସେମିତି ସେମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରର ଟିକନିକ ଖବର ସମସ୍ତ ଦାୟିତ୍ୱ ଭଲ ଭାବରେ ତୁଲେଇଥାନ୍ତି ସେମିତି ପୁରୁଷ ପୁରୁଷର କାମ ହଉଛି ସେ ଘରକୁ କିପରି ବାହାରୁ କିଛି ଆର୍ଥି ଆର୍ଥିକ ବ୍ୟବସ୍ଥାରେ ଉନ୍ନତି କରିବ ଟଙ୍କା ଆସିପାରିବ ସେଇ ଦାୟିତ୍ୱ ସେ ଗ୍ରହଣ କରିଥାନ୍ତି ସେ ବାହାରରେ କାମ କାର୍ଯ୍ୟ କରିଥାନ୍ତି ଯେମିତି କୃଷି କ୍ଷେତ୍ରରେ ହଉ କିମ୍ବା ଚାକିରି କ୍ଷେତ୍ରରେ ହଉ ସବୁଥିରେ ସେ ବାହାରର ଘର ବାହାରର କାମମାନ କରିଥାନ୍ତି ଏବଂ ସେ ଯେତେବେଳେ ବାହାରି ଯାଆନ୍ତି ଘରର ସ୍ତ୍ରୀ ଘରର ସମସ୍ତ କାର୍ଯ୍ୟ ବୁଝିଥିବାରୁ ସେ ଅଚିନ୍ତାରେ ବାହାର କାର୍ଯ୍ୟ କରିପାରନ୍ତି ଏବଂ ନିଜ ପରିବାର ପାଇଁ କିଛି ଅବଦାନ ଦେଇପାରନ୍ତି ଏବେ ଏବେ ସମୟକ୍ରମେ ସେଇ ଭୂମିକା ମଧ୍ୟପଦରେ ଏବେ ଘରର ସ୍ତ୍ରୀମାନେ ମଧ୍ୟ ଚାକିରି କରିବା ନିଜ ଗୋଡ଼ରେ ନିଜେ ଠିଆ ହେଇ ବାହାର କାମ ସବୁ କରୁଛନ୍ତି ସେମାନେ ମଧ୍ୟ ପୁରୁଷମାନଙ୍କ ସହିତ ସମଭାବରେ ସମାସ୍କ ସମାସ୍କନ୍ଦରେ ଠିଆ ହୋଇ ବିଭିନ୍ନ ପ୍ରକାରର କାର୍ଯ୍ୟ ତୁଲାଉଛନ୍ତି